ହଁ ନମସ୍କାର ପ୍ରଥମ କଥା ହେଲା ଚାଷ ଆଉ ଚାଷୀ ଇଏ ଦୁଇ ଜଣଙ୍କର ଚାଷ ସମ୍ବନ୍ଧୀୟ ଜ୍ଞାନ ଥିବା ଦରକାର ମାଟିଟା ହେଉଛି ସବୁଠୁ ବଡ଼ କଥା ମାଟିଟା ପ୍ରଥମେ ପରୀକ୍ଷା କରିକି ଦେଖିବା ଦରକାର ଅଛି ଏହା କ୍ଷାର ଭାଗ କେତେ ଅଛି ଅମ୍ଳ ଭାଗ କେତେ ଅଛି ତେଣୁ ସେଥିରେ କ୍ଷାର ଭାଗ ଆଉ ଅମ୍ଳ ଭାଗ ପରିମାଣ ଜଣା ପଡ଼ିଗଲା ପରେ ସେଥିରେ କ୍ୟାଲ୍ସିଅମ ହେଉଛି ମାଗ୍ନେସିଅମ ଜିଙ୍କ୍ ଇଏ ଭାଗ କେତେସବୁ ଜଣାପଡ଼ିଯିବ କେତେ କେତେ ଅଛି ତେଣୁ ମାଟି ଉପରେ ଚାଷ ନିର୍ଭର କରୁଛି ମାଟିରେ ଯଦି ଆପଣଙ୍କର ଜିଙ୍କ୍ ନଥିବ ଆପଣ ଚିନାବାଦାମ ଚାଷ କରୁଛନ୍ତି ତେଣୁ ଆପଣ ଜିଙ୍କ୍ ଅକ୍ସାଇଡ୍ ପ୍ରୟୋଗ କରିବାକୁ ପଡ଼ିବ ଯଦି ଜିଙ୍କ୍ ଯଥେଷ୍ଟ ପରିମାଣର ଅଛି ତାହେଲେ ସିଏ ଆପଣ ଆଉ ଜିଙ୍କ୍ ଅକ୍ସାଇଡ୍ ପ୍ରୟୋଗ କରିବେନି ଚିନାବାଦାମ ଭଲ ହେବ ଆପଣ ବିଲାତି ଚାଷ କରୁଛନ୍ତି ସେଠି ଅମ୍ଳ ଭାଗ ଅଧିକ ଅଛି ଯଦି ଅମ୍ଳ ଭାଗ ଅଧିକ ଅଛି ତାହେଲେ ଆପଣ ଆଉ ବେଶୀ ରାସାୟନିକ ସାର ପ୍ରୟୋଗ କରିବାକୁ ପଡ଼ିବ ନାହିଁ ଯଦି କ୍ଷାର ଭାଗ ଥିବ ତାହେଲେ ଆପଣ ସାର ବିଶେଷ ଭାବରେ ପ୍ରୟୋଗ କରିତେ ପଡ଼ିବ ତେଣୁ ପ୍ରଥ ମୃତ୍ତିକା ପରୀକ୍ଷା ନିତାନ୍ତ ଅପରିହାର୍ଯ୍ୟ ତେଣୁ ଆପଣ ମୃତ୍ତିକା ପରୀକ୍ଷା କରିଛନ୍ତି କି ହଁ ହଁ ହଁ

ହଁ ସେଇ ଅନୁସାରେ ମୃତ୍ତିକା ପରୀକ୍ଷା ଅନୁସାରେ ମାଟିର ଗୁଣ ଅନୁସାରେ ଚାଷ ଧରାଯାଉ ଧାନ ଚାଷ କରାଯାଉଅଛି ଧାନଚାଷରେ ଯେତିକି ପରିମାଣର ୟୁରିଆ ଦରକାର ଅଛି ଆପଣ ତା'ଠାରୁ ଅଧିକ ଦେଲେ ସେ ଗଛ ବଢ଼ିଯିବ ସବୁ ବଢ଼ିଗଲା ପରେ ସେ ମୋଡ଼ି ମୋଡ଼ି ହେଇଯିବ ତା'ପରେ ଧର ପତ୍ରପୋଡ଼ା ରୋଗ ଲାଗୁଛି ତାକୁ ଅନୁମୋଦିତ ହେଉଛି ବିଷ ପ୍ରୟୋଗ କରିତେ ପଡ଼ିବ ପତ୍ରପୋଡ଼ା ରୋଗରେ ଆପଣ ତାକୁ ଯେଉଁଡ଼ାକ ଆପଣଙ୍କ ଗୁଣ୍ଡି ପୋକ ଲାଗୁଛି ଉପରେ ଛିଞ୍ଛନ ପାଇଁ ଦରକାର ଅଛି ଯଦି ଗଣ୍ଡି ପୋକ ଲାଗୁଥିବ ତାହେଲେ ଆପଣ ଷ୍ଟାମ୍ବର ବିଷ ପ୍ରୟୋଗ କରିବାକୁ ପଡ଼ିବ ଏହି ସବୁ ଜିନିଷ ସବୁ ରହିଛି ତା ସହିତ ଆପଣ ଉନ୍ନତ ସାର ଖତ ପ୍ରୟୋଗ କରିବେ ଜୈବିକ ସାର କଲେ ଭଲ୍ ଅମଳଟା ଭଲ ହେବ ଆଉ ଖର୍ଚ୍ଚ କମ୍ ହେବ ତା ସହିତ ପୋକ ଜନ୍ତା ସବୁ ଅଛି ତାକୁ ବସାଇବେ ଯେ ରୋଗ ଫୋଗ କଥା ଗଲା ଇଏ ଦ୍ୱିତୀୟ କଥା ଅଧିକ ଅମଳ ପାଇଁ ଆପଣ ଅଣୁସାର ପ୍ରୟୋଗ କରିବେ ଅଣୁସାର ଭିତରେ ତ ବହୁତ କମ୍ପାନୀର ଅଛି ମୋଦିର ବି ଅଛି ଆମୱେର ଅଛି ଆମୱେର ଏପସା ଏଇଟିନ୍ ସବୁଠୁ କଷ୍ଟଲି ହେଲେ ବି ସେ ଅଧିକ ଅମଳକ୍ଷମ ୟାକୁ ସବୁ ପ୍ରୟୋଗ କରିବାକୁ ପଡ଼ିବ ତା ସହିତ ସବୁବେଳେ ଚାଷକୁ ନିରୀକ୍ଷଣ କରିତେ ପଡ଼ିବ ତାର କି ସମୟରେ କିସ ଦରକାର ହେଉଛି ଠିକ୍ ସମୟରେ ଜଳସେଚନ ଜଳସେଚନ ଯେତିକି ଆବଶ୍ୟକତା ଅଛି ଜଳ ନିଷ୍କାସନର ବି ସେତିକି ଅପରିହାର୍ଯ୍ୟ ଯଦି ଅଧିକ ଜଳ ରହିଯାଉଥିବ ତାହେଲେ ବି ଚାଷ କ୍ଷତିଗ୍ରସ୍ତ ହେବ ଯଦି ବିଲାତି ଚାଷ କରିଛନ୍ତି ସେଠି ଜଳସେଚନର ପରିମାଣ କମ୍ ଦରକାର ଅଛି ଧାନ ଚାଷ କରିଛନ୍ତି ତ ସେଠି ଆପଣଙ୍କ ଜଳସେଚନର ପରିମାଣ ବେଶୀ ଅଛି ଗହମ ଚାଷ କରିଛନ୍ତି ତାହେଲେ ଜଳସେଚନ ପରିମାଣ କମ୍ ଅଛି ଆଉ ଯ ସବୁଠୁ ନିପାଣିଆ ଚାଷ ଅଳ୍ପ ପାଣିରେ ହେଉଥିବା ଚାଷ ଡାଲି ଜାତୀୟ ଫସଲ ସିଏ କଲେ ଆହୁରି ବହୁତ ଲାଭଜନକ କମ୍ ଖର୍ଚ୍ଚ ସିଏ ଆଉ କ'ଣ କୁହନ୍ତୁ ହର୍ମୋନ୍ କଥା ମୁଁ ପରା କହିଲି ଏଇଟିନ୍ ହର୍ମୋନ୍ ଭିତରେ ଯାଉଛି ମୋଦି କମ୍ପାନୀର ହର୍ମୋନ୍ ଅଛି ଆହୁରି ଭଲ ଭଲ କମ୍ପାନୀର ସବୁ ହର୍ମୋନ୍ ସେମାନେ ଦେଲେଣି ହର୍ମୋନ୍ ହେଉଛି ସିଏ ଗୋଟେ ଆଡିଶିନାଲ୍ ଫୁଡ୍ ଟୁ ଦ ପ୍ଲାଣ୍ଟ୍ ଯେଉଁଟା କି ଅଧିକ ଖାଦ୍ୟ ହେଉଛି ଗଛ ପାଇଁ ଦେଲେ କ'ଣ ହେବ କି ହଁ ଉତ୍ପାଦନଟା ବଢ଼ାଇପାରିବ ତାର କାଣ୍ଡ ସୁସ୍ଥ ରହିବ କାଣ୍ଡ ସୁସ୍ଥ ରହିଲେ ଫୁଲ ବି ତାର ଭଲ ଆସିବ ଆଉ ଫଳ ବି ଭଲ ରହିବ ଏଇ କଥା ଅଛି ଆଉ ହଁ ହଁ ଏଇ ହଁ ରହିଲା ନମସ୍କାର